ପ୍ଲାଷ୍ଟିକ ସୋଫାଟା ବହୁତ ହାଲକା ଥିଲା ତ କିଣିଦେଇଥିଲି କିନ୍ତୁ ତାକୁ ସେଥିରେ ବସିବାପାଇଁ ଯେତେବେଳେ ଆମେ ଚେଷ୍ଟା କଲୁ ଆଉ ସମସ୍ତେ ବସିଲୁ ବାରମ୍ବାର ବ୍ୟବହାର କଲୁ କମ୍ ଦିନରେ ତା ଗୋଡ଼ ଗୁଡ଼ାକ ମୋଡ଼ି ହୋଇଗଲା ତଳେ ପଡ଼ିଗଲୁ ଜଣେ ଦିଥର ବସିକି ତଳେ ପଡ଼ି ବି ଯାଇଛନ୍ତି ତେଣୁ ତାର ତାର ସମୟ ଅନୁସାରେ ତାର ଯେଉଁ ଆମେ ବ୍ୟବହାର ବ୍ୟବହାରତ୍ମକ ଟା ବହୁତ କମ୍ ଥିଲା ସେଇଟା ଗୋଟିଏ ବହୁତ ଆମ ପାଇଁ ସମସ୍ୟା ଥିଲା